ଆମର ସାମ୍ବାଦିକ ମଧ୍ୟରୁ ତିନୋଟି ଅଛି ଯେଉଁଟା କି ରେଡ଼ିଓ ଖବରକାଗଜ ଟି ଭି ମାଧ୍ୟମରେ ଆମେ ବିଭିନ୍ନ ଦେଶର ଖବର ଜାଣି ପାରିଥାଉ ଖାସ୍ କରି ଆମେ ରେଡ଼ିଓ ମାଧ୍ୟମରେ ବହୁତ ବିଭିନ୍ନ ଦେଶର ଆମେ ଖବରେ ଜାଣିପାରି ଥାଉ ଯାହା କି ବହୁତ ସୁବିଧା ବି ହେଇଥାଏ ଦେଖିବାକୁ ରେଡ଼ିଓରେ ଶୁଣିବାକୁ ତେଣୁ ଆମେ ରେଡ଼ିଓ ଦ୍ୱାରା ଆମେ ବହୁତ ବିଭିନ୍ନ ଦେ ଦେଶ ବିଦେଶର ସମ୍ପର୍କ ଆମେ ସେହି ରେଡ଼ିଓ ଦ୍ୱାରା ହି ଆମେ ଖବରକାଗଜରେ ଜାଣି ପାରିଥାଉ